ହଁ ବଳଦ ଗାଡ଼ି ଯେତେବେଳେ ଆମେ ଆମ ପାଖରେ ଗୋଟିଏ କ୍ଷେତଟାକରେ ମାନେ ଗଛ କଟା ହୋଇଥିଲା ଆଉ ସେଠୁ ଆମେ ସେ କାଠଗୁଡ଼ାକୁ ଘରକୁ ଆଣିବା ପାଇଁ ଆମ ହଳ କରିକି ବଳଦ ଗାଡ଼ିରେ ଧରିକି ଯାଉଥିଲୁ ସେଇଠୁ ଆଣିଲା ବେଳକୁ ସେଇ ବଳଦ ଦୁଇଟା ଦୌଡ଼ିକି ଗୋଟିଏ ଚାଷ ହୋଇଥିବା କ୍ଷେତ ପାଖକୁ ପଶିଗଲେ ସେଇଠୁ ତା'କୁ ବହୁତ କଷ୍ଟରେ ସେ ତା'କୁ ବୁଲେଇକି ବହୁତ କଷ୍ଟରେ ସେ ବଳଦ ଗାଡ଼ି ବା ସେ ସେ ତା'କୁ ଆଣିଲୁ ଉପରକୁ ଉପରକୁ ଆଣିଲା ପରେ ସେଇଠୁ ସେ ପୁଣି ଦୌଡ଼ିକି ପୁଣି ଯାଇକି ଶୋଇ ପଡ଼ିଲା ପୁଣି ବହୁତ କଷ୍ଟରେ ତାକୁ ଉଠେଇକି ଧରିକି ଏମିତି ବହୁତ କଷ୍ଟରେ ତାକୁ ମାନେ ଧରିକି ଆସି ଘରକୁ ଆଣିଲୁ ଆଉ ଛେଳି ବି ବହୁତ ଏମିତି ସେ ତାକୁ ମାନେ ଘରକୁ ଆଣିବା ପାଇଁ ମାନେ ତାକୁ ବାନ୍ଧିକି ରଖିବା ପାଇଁ ବାନ୍ଧିବା ପାଇଁ ଛେଳିକୁ ଧରିଲା ବେଳେ ସେ ଦଉଡ଼ିକି ପଳାଇଲା ତା'ପରେ ଆମେ ମୁଁ ଯାଇକି ତାକୁ ଦୌଡ଼ି ଦୌଡ଼ି ଯାଇ ଧରିଲା ବେଳକୁ ସେ ପଳାଇଲାରୁ ମୋ ଗୋଡ଼ଟା ପଡ଼ିକି ଗୋଡ଼ ମୋଡ଼ି ହୋଇଗଲା ଆଉ ସେ'ଠୁ ପୁଣି ଉଠିଲି ଆଉ ତାକୁ କେଡ଼େ କଷ୍ଟରେ ଧୀରେ ଧୀରେ ଯାଇକି ତାକୁ ମୁଁ ପଛ ପଟୁ ଧରିକି ଆଣିଲି ଆଉ ବହୁତ କଷ୍ଟରେ ଆଣିକି ଘରକୁ ଆଣି ତାକୁ ବାନ୍ଧିଲି